ଆଜ୍ଞା ସାର୍ ନମସ୍କାର ଏଥିରେ ମୁଁ କହିବାକୁ ଚାହୁଁଛି କି ଭାରତ ଗୋଟିଏ ଗଣତାନ୍ତ୍ରିକ ରାଷ୍ଟ୍ର ଦେଶର ସବୁଠାରୁ ବଡ଼ ଗଣତାନ୍ତ୍ରିକ ରାଷ୍ଟ୍ର ଭାବରେ ଆମ ଭାରତ ପରିଚିତ ସେଥିପାଇଁ ଆମେ ବହୁତ ଗର୍ବିତ ତେଣୁ ଆମ ଭାରତରେ ଗଣତନ୍ତ୍ର ଶାସନ ଚାଲିଥାଏ ମାନେ ଅର୍ଥାତ୍ ଏହାର ଅର୍ଥାତ୍ ହେଉଛି ଗଣତନ୍ତ୍ର ମାନେ ହେଉଛି କି ଗଣ ଅର୍ଥାତ୍ ଲୋକ ଏବଂ ତନ୍ତ୍ରମାନେ ଶାସନ ଅର୍ଥାତ୍ ଗଣତନ୍ତ୍ର ହେଉଛି ଲୋକମାନଙ୍କର ଶାସନ ଏହା ଆମ ଭାରତରେ ଗ୍ରହଣୀୟ ତେଣୁ ସବୁ ଶାସନକୁ ତ ଲୋକମାନଙ୍କ ହାତରେ ଦେଇହେବନିନା ସେଥିପାଇଁ ଆମ ଦେଶରେ ରାଜନୈତିକ ଦଳଗୁଡ଼ିକ ଆବିର୍ଭାବ ଅଛନ୍ତି ସେହି ଦଳଗୁଡ଼ିକର ଜଣେ ଜଣେ ନେତାମାନେ ଅଛନ୍ତି ତ ଆମ ଆମ ଦେଶକୁ ଶାସନ କରିବା ପାଇଁ ଜଣେ ଆମର ରହିବାର ଅଛି ରହିଛନ୍ତି ହେଡ଼୍ ସିଏ ତାଙ୍କର ଦଳ ଏବେ ଅଛି ବିଜେପି ତେଣୁ ରାଜନୈତିକ ଦଳର ଭଲ ଜିନିଷଗୁଡ଼ିକ ହେଉଛି ଏହା ଲୋକମାନଙ୍କୁ ସୁବିଧା ସୁଯୋଗ ଯୋଗାଏ ଏବଂ ଅନେକଗୁଡ଼ିକେ ଅନେକଗୁଡ଼ିଏ ଲୋକମାନଙ୍କର ବ୍ୟବସ୍ଥାରେ ପରିବର୍ତ୍ତନ ଆଣୁଛି ତ ବହୁତ କିଛି କାମ କରିଚାଲିଚି ରାଜନୈତିକ ଦଳଗୁଡ଼ିକ କିନ୍ତୁ ଏଥିରେ ରହୁଛି କି ନାପସନ୍ଦ ଜିନିଷ ଏଥିରେ ରହୁଛି ତ ରାଜନୀତିରେ ଯେଉଁ ରାଜନୈତିକ ଦଳଗୁଡ଼ିକରେ ଯେଉଁ ନେତାଗୁଡ଼ିକ ଅଛନ୍ତି ଯଦି ଆପଣ ଭୁଲ୍ବଶତଃ କୌଣସି ଏକ ଭୁଲ୍ ନେତାକୁ ବାଛି ନେଉଛନ୍ତି ତ ସିଏ ଆପଣଙ୍କୁ ଆପଣଙ୍କର ଭଲ କାର୍ଯ୍ୟ ଠାରୁ ଅଧିକା ଆପଣଙ୍କଠାରୁ ଶୋଷଣ କରିବାରେ ଲାଗିଛନ୍ତି ତେଣୁ ଏଇଟା ମୋତେ କି ମୋ ମତରେ ଏଇଟା ମତେ ଭଲ ଲାଗେନି ତେଣୁ ଏଇଟା ହେଉଛି କଥା ତ ମୋର ପ୍ରିୟ ରାଜନୈତିକ ନେତା ହେଉଛନ୍ତି ଆମ ଦେଶର ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ଦାମୋଦର ଦାସ୍ ମୋଦି ତ ମୋର ବହୁତ ଇଛା ଅଛି ତାଙ୍କ ସହିତ ଦେଖା କରିବାକୁ ତେଣୁ ସିଏ ଯଦି ମୋର ଦେଖା ହେବେ କେବେ ଯଦି ଭେଟିବାକୁ ପାଇବି ତାଙ୍କୁ ତ ତାଙ୍କୁ ବହୁତ ଧନ୍ୟବାଦ ଅର୍ପଣ କରିବି ଯେହେତୁ ସେ ଆମ ଦେଶର ବହୁତ ଭଲ ଭଲ କାମ କାର୍ଯ୍ୟଗୁଡ଼ିକ କରିଛନ୍ତି ଆମ ଦେଶକୁ ଆଗେଇ ନେଇଛନ୍ତି ତ ତାଙ୍କୁ ଧନ୍ୟବାଦ ଦେବି ଏବଂ ଆଜ୍ଞା ଧନ୍ୟବାଦ